ହଁ ଆମ ଗ୍ରାମରେ ପଶୁପାଳନ ସହିତ ପାର୍ଶ୍ୱ ବ୍ୟବସାୟ କରାଯାଏ ଯେମିତିକି କୁକୁଡ଼ା ଚାଷ ମେଣ୍ଢା ଚାଷ ଛେଳି ଚାଷ କରାଯାଏ ଏବଂ ଗାଈ ଚାଷ କରାଯାଏ ଗାଈ ପାଖରୁ ଆମେ କ୍ଷୀର ପାଇଥାଉ ଯାହାକୁ ବିକ୍ରି କରି ଆମେ ବହୁତ ଅର୍ଥ ରୋଜଗାର କରିଥାଉ ଏବଂ କୁକୁଡ଼ାରୁ ମାଂସ ଅଣ୍ଡା ପାଇଥାଉ ତା'ପରେ ବିକ୍ରି କରି ଆମେ ପଇସା ପାଇଥାଉ ଯେମିତି ମେଣ୍ଢାରୁ ଆମେ ଊଲ୍ ପାଇଥାଉ ତାହା ବ୍ୟବହାର କରିବା ଦ୍ୱାରା ପଶମ ବସ୍ତ୍ର ପଡ଼ିଥାଏ ଆମର ପାର୍ଶ୍ୱ ବ୍ୟବସାୟ ହେଉଛି ରେଶମ ଚାଷ ଏହାଦ୍ଵାରା ଆମେ ଅଧିକ ଅର୍ଥ ଉପାର୍ଜନ କରିଥାଉ